ହଁ ଭାଇନା ଚାଟ୍ ଖୋଲୁଛନ୍ତି

ଓ ହୋ ମତେ ଛଅଟାରେ ଆସିବାର ଥିଲା

ନାହିଁ ନାହିଁ ଖାଇବି ମୋ ସାଙ୍ଗମାନଙ୍କୁ ଟ୍ରିପ୍ ଦେବାର ଥିଲା ତ ହଁ ସେମିତି ହିଁ ଆଜ୍ଞା ଛଅଟାରେ ତ ଖୋଲାଥିବ ସନ୍ଧ୍ୟା ଛଅଟାରେ କୋଉ କୋଉ ଚାଟ୍ ମିଳୁଛି ହଁ ଚିକେନ୍ ଚାଟ୍ଟା କେତେ ପଡ଼ିବ

ହଁ ହଁ ନା ମୋତେ ଚିକେନ୍ ଚାଟ୍ଟା ଦରକାର ଥିଲା ଦଶଟା ହଁ ପଚାଶ ଟଙ୍କା କହୁଥିଲେ ଭଲ ଚିକେନ୍ ତ ଫ୍ରେଶ୍ ଚିକେନ୍ ତ ହଁ ହଁ ହଉ କାଲି ନହେଲେ ଆସିବା ସନ୍ଧ୍ୟାରେ ନାହିଁ ନାହିଁ ଚିକେନ୍ ଚାଟ୍ ହିଁ ଦଶଟା ଦରକାର ଥିଲା କ୍ଵାଣ୍ଟିଟି କେମିତି ରହିବ

ହଉ ନହେଲେ କାଲି ଆସୁଛୁ ଆଉ ହଉ ରଖୁଛି